ହେଲୋ ସାର୍ ନମସ୍କାର ସାର୍ ମୁଁ ଗାଁ ବ୍ଲକ୍ ପାପେଡ଼ାହାଣ୍ଡି ସାର୍ ସାର୍ ମୋ ଭାଇର ଦେହ ବେଶୀ ଅସୁସ୍ଥ ସାର୍ ହଁ ସାର୍ ରିସେଣ୍ଟଲି ଦୁଇ ଦୁଇ ତାରିଖ ଦିନ ଦେଖେଇ ଥିଲି ସାର୍ ଆମର ମଇଦଲ୍ପୁର୍ ଇଏ ମେଡ଼ିକାଲ୍ରେ ସାର୍ ହଁ ମେଡିସିନ୍ ଦେଇଥିଲେ ସାର୍ ଏବେ ବି କଣ୍ଟିନ୍ୟୁ ଅଛି ତାପରେ ଏବେ ଟିକେ ବେଶୀ ହୋଇଗଲେ ତ ସାର୍ ପେଟବ୍ୟଥା ବେଶା ହେଉଛି ବୋଲି କହୁଥିଲେ କଥା ବି ବହୁତ କଷ୍ଟରେ ହଉଛନ୍ତି ସାର୍ ଆଜି ସକାଳଠୁ କିଛି ଖାଇ ନାହାନ୍ତି ସାର୍ ତାଙ୍କର ବୟସ ଛୟାଳିଶି ବର୍ଷ ସାର୍ ହଏ ଆପଣ ହସ୍ପିଟାଲ୍ର କ'ଣ ଫାସିଲିଟିଗୁଡ଼ାକ କ'ଣ କ'ଣ ଅଛି ସାର୍

ଆଜ୍ଞା ସାର୍ ଆଉ କ'ଣ ବାହାର ଡକ୍ଟରମାନ ଆସୁଛନ୍ତି କି ସାର୍ ଆଜ୍ଞା ସାର୍

ମୋର ରେଜିଷ୍ଟ୍ରେସନ୍ ଟିକେ କରି ଦେଇଥିବେ କି ସାର୍ ମୁଁ କାଲି ସକାଳଟାରେ ଧରି ଆସିବି ଭାଇକୁ କ'ଣ କ'ଣ ଦରକାର ସାର୍ ଆଜ୍ଞା

ଆଜ୍ଞା ଆଉ ଆଧାର କାର୍ଡ୍ ମୁଁ ଏବେ ମୁଁ ଡାକି ଦେଇ ଥିବି ସାର୍ ଟିକେ ରେଜିଷ୍ଟ୍ରେସନ୍ କରି ଦେଇଥାନ୍ତୁ ହଁ ସାର୍ ତିନି ଦୁଇ ଛଅ ପାଞ୍ଚ

ଆଠ ଚାରି ଦୁଇ ସାତ ପାଞ୍ଚ ଛଅ ତିନି ଦୁଇ ଆଜ୍ଞା ସାର୍ ଏଇ ନମ୍ୱରଟିକି ରେଜିଷ୍ଟ୍ରେସନ୍ କରି ଦେଇ ଥାଆନ୍ତୁ ହଁ ନବୀନ୍ ହରିଜନ ସାର୍ ଭାଇର ନାଁ ସ୍ୱାତୀ ହରିଜନ୍ ସାର୍ ହଁ ସାର୍ ମୁଁ ପେସେଣ୍ଟ୍ର ଭାଇ ମୋ ପେସେଣ୍ଟର ନାମ ହେଉଛି ସ୍ୱାତୀ ହରିଜନ୍ ହଁ ସାର୍ କାଲି କାଲିକୁ ଆଣିବି ସାର୍ ହଉ ହଉ ଠିକ୍ ଅଛି ହଇ ଏଇ ତିନି କଣ୍ଡିସନ୍ ଅଛି ସାର୍ ଠିକ୍ ଅଛି ସାର୍ କାଲିକୁ ଆଣିବି ନମସ୍କାର୍ ସାର୍